ମୁଁ ରୋଷେଇରେ ଦିନକୁ ପାଞ୍ଚରୁ ଛ ଘଣ୍ଟା ସମୟ ନେଇଥାଏ ମତେ ନୂଆ ନୂଆ ରେସିପି ଯେଉଁ ନୂଆ ନୂଆ ରୋଷେଇ କରିବା ପାଇଁ ଭଲ ଲାଗେ ରେସିପି ନ ଜାଣିଥିଲେ ବି ମୁଁ ଆଜିକାଲି ତ ମୋବାଇଲ ଯୁଗ ହେଲାଣି ମୋବାଇଲ ଦେଖିକି ମୁଁ ରୋଷେଇ କରୁଥାଏ ଯଦି ବି କିଛି ଦରକାର ପଡ଼ିଥାଏ ମୋ' ମା' ଙ୍କୁ ଫୋନ କରିକି ପଚାରିଥାଏ କେତେ ମସଲା ପଡ଼ିବ କେତେ କଣ ପଡ଼ିବ ସେ କହିଥାଏ ଓ ଚେଷ୍ଟା କରୁଥାଏ ଯେମିତି କେମିତି ଭଲ ରୋଷେଇ ହେଉ ବୋଲି ମୋ' ମା'ଙ୍କୁ ପଚାରିକି